କୋଭିଡ଼ ସମୟରେ ଆମକୁ ବହୁତର ସମ୍ମୁଖୀନ ହେବାକୁ ପଡ଼ିଲା ଆମେ ଘରୁ କୁଆଡ଼େ ବାହାରି ପାରିଲୁନୁ ମାସ୍କ ବ୍ୟବହାର କରିବାକୁ ପଡ଼ିଲା ବହୁତ ଲୋକ କୋଭିଡ଼ ସମୟରେ କିଏ କୁଆଡ଼େ ଯାଇପାରିଲେ ନାହିଁ ବାହାରେ କର୍ଫ୍ୟୁ ଲାଗିଲା ଡେ ନାଇଟ୍ କର୍ଫ୍ୟୁ ଲୋକମାନେ କାମକୁ ବି କରିପାରିଲେ ନାହିଁ ଆମେ ତ ଖଟିଲେ ଖାଉ ଏ ବିଷୟ ରହି ବହୁତ ହୀନସ୍ତତା ହେବାକୁ ପଡ଼ିଲା ଏ ବିଷୟରେ ମୁଁ କ'ଣ କହିବି ଆଉ ସ୍ୱାସ୍ଥ୍ୟ ବିଷୟରେ ଆମର ଗାଁରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ନାଳ ନର୍ଦ୍ଦମା ଦେଖିବାକୁ ମିଳୁଛି ପାଇଖାନା ଗୁଡ଼ିକ ସଫାସୁତୁରା ପାଇଖାନା ୟୁଜ୍ କରିବା ଉଚିତ ସଫାସୁତୁରା ରଖିବା ନାଳ ନର୍ଦ୍ଦମାକୁ ସଫା ରଖିବା ସେଥିପାଇଁ ମୁଁ ବହୁତ ଉପକୃତ ହେବି ବୋଲି ଭାବୁଛି କୋଭିଡ଼ ବିଷୟରେ